ପୁରୀ ଗୋଟେ ପର୍ଯ୍ୟଟକସ୍ଥଳୀ ଯାହାକି ବହୁତ ଆନନ୍ଦଦାୟକ ଏବଂ ଯାହାର କିି ବହୁତ ବାହାର ବାହାର ଦେଶର ଲୋକମାନେ ଆସୁଛନ୍ତି

ତାଙ୍କର ସେବାସ୍ଥଳୀ ବି ବହୁତ ଭଲ ଜଗନ୍ନାଥ ପ୍ରଭୁ ଅଛି ସେଇଠି ତାଜମହଲ ବି ବହୁତ ଭଲ ତାଜମହଲରେ ସମସ୍ତେ ଯାଇଥିଲେ କଥା ସମସ୍ତେ ଜାଣିଛନ୍ତି ସେଇଟା ବହୁତ ଭଲ ଜାଗା ଆମେ ସମସ୍ତେ ସାଙ୍ଗସାଥି ମିଶିକି ଯାଇଥିଲୁ ଯାହାକି ବହୁତ ମଜା ହଉଥିଲା କୋଲକତାର ହାୱରା ବ୍ରିଜ୍ ସେ ବ୍ରିଜରେ ବି ବହୁତ ଭଲ ଭଲ ଜାଗା ଅଛି ସେଇଠି ଗଲେ ଲୋକମାନେ ବହୁତ ଭଲ ବ୍ୟବହାର କରନ୍ତି ଖାଇବା ପିଇବାରେ କିଛି ଅସୁବିଧା ହଉ ନାହିଁ ଯାହାକି ଲୋକମାନଙ୍କର କଥାବାର୍ତ୍ତା ବି ବହୁତ ଆନନ୍ଦଦାୟକ ଲାଗୁଛି ସମସ୍ତଙ୍କର ମନ ବି ବହୁତ ଭଲ ଅଛି